ମୋର ପ୍ରିୟ ପତ୍ରିକା ଦିନଲିପି କାରଣ ଏହି ଦୀନଲିପି ପତ୍ରିକାରେ ସବୁ ପ୍ରକାରର ଖବର ପ୍ରକାଶିତ ହୋଇଥାଏ ମୋତେ ସବୁ ପ୍ରକାରର ଖବର ପଢ଼ିବା ପାଇଁ ଭଲ ଲାଗିଥାଏ ସେଥିପାଇଁ ମୋର ଅତି ପ୍ରିୟ ପତ୍ରିକା ହେଉଛି ଦୀନଲିପି